ଆମ ଓଡ଼ିଶାର ଅଧିବାସୀ ହେଇଥିବାରୁ ଓଡ଼ିଶାରେ ପ୍ରଭୁ ଜଗନ୍ନାଥଙ୍କର ମନ୍ଦିର ଅଛି ଆମେ ଜଗନ୍ନାଥ ମନ୍ଦିରକୁୁ ଯାଉ ପ୍ରଭୁଙ୍କର ଦର୍ଶନ କରୁ ପ୍ରଭୁଙ୍କ ଦର୍ଶନ କରି ବାଇଶି ପାହାଚରେ ଗଢ଼ିଥାଉ ଜଗନ୍ନାଥଙ୍କୁ ଦର୍ଶନ କରି ଆମର ଜଗନ୍ନାଥଙ୍କର ସାାନିଧ୍ୟ୍ୟ ପାଇବା ପାଇଁ ଚେଷ୍ଟା କରିଥାଉ ଯେହେତୁ ଆମେ ନିର୍ଦ୍ଧିଷ୍ଟ ଏକର ସମ୍ପ୍ରଦାୟର ବା ଧର୍ମର ଲୋକ ଜଗନ୍ନାଥଙ୍କ ପରେ ମୋର ଭରସା ଅଛି ପ୍ରଭୁ ଯାହା କରିବେ ସିଏ ଆମ ଭକ୍ତଙ୍କର ଦୁଖୀ ରଙ୍କୀଙ୍କର ସମସ୍ତଙ୍କର କଥା ମନର ଭାଷା ସିଏ ଜାଣନ୍ତି ତେଣୁ ଆମେ ବେଶୀ ଜଗନ୍ନାଥ ମନ୍ଦିରକୁ ଯାଉ ଯାହାର ଯାହାର ଅସୁବିଧା ଅଛି ପୁରୀ ନଯାଇପାରିଲେ ଆମ ସ୍ଥାନୀୟ ଜଗନ୍ନାଥ ମନ୍ଦିରକୁ ଯାଆନ୍ତି ଅନ୍ୟ କୌଣସି ଦେବାଦେବୀଙ୍କ ପାଖ ମଧ୍ୟ ଯାଆନ୍ତି ଯାଇକି ପ୍ରଭୁଙ୍କର ବା ଠାକୁରଙ୍କର ଆଶୀର୍ବାଦ ଭିକ୍ଷା କରି ମନରେ ଅଶାନ୍ତି ଯାହା ଥିବ ଦୁଃଖ ଥିବ ସେଇ ମନ୍ଦିରରେ ଜଣେଇ ଦୁଃଖ ଲାଘବ କରିକି ଆସିବା ପାଇଁ ଆସୁ ବିଶେଷ କରିକି ଆମେ ଆମର ମନ୍ଦିର ମାନଙ୍କରେ ଯାଇକି ଆମର ଦୁଃଖ ପ୍ରଭୁଙ୍କୁ ଜଣେଇକି ଆସିଥାଉ